ହଁ ମୁଁ ପାଞ୍ଚୋଟି ତାରିଖ ମନେ ରଖି ପାରିବି ଦୁଇ ଚାରି ଦୁଇ ହଜାର ପନ୍ଦର ଚାରି ଛଅ ଦୁଇ ହଜାର ଅଠର ଦୁଇ ଦୁଇ ଦୁଇ ହଜାର ତିନି ଚାରି ପାଞ୍ଚ ଦୁଇ ହଜାର ଏକୋଇଶି ନଅ ଛଅ ଦୁଇ ହଜାର ତେଇଶି